ଦୁଇ ଅଗଷ୍ଟ ଦୁଇ ହଜାର ପାଞ୍ଚ ସତର ଜୁନ୍ ଦୁଇ ହଜାର ଆଠ ନଅ ଜାନୁଆରୀ ଦୁଇ ହଜାର ବାର ଚଉଦ ମେ' ଦୁଇ ହଜାର ତେର ପନ୍ଦର ଜୁଲାଇ ଦୁଇ ହଜାର ଅଠର